ପଶୁପାଳନ ସମ୍ବନ୍ଧୀୟ କିଛି ସାଧାରଣ ନିୟମ ଗୁଡ଼ିକ ହେଉଛି ଯେଉଁ ବ୍ୟକ୍ତିମାନେ ନିଜ ଘରେ କୁକୁର ଛେଳି ମେଣ୍ଢା ଗାଈ ଏଇଭଳି କିଛି ପଶୁମାନଙ୍କୁ ପାଳିଥିବେ ସେମାନେ ଯଦି ସେମାନଙ୍କ ଗୃହପାଳିତ ପଶୁମାନଙ୍କୁ ରାସ୍ତାଘାଟକୁ ଅଦିନିଆ ଛାଡ଼ିବେ ତେବେ ସେମାନଙ୍କୁ ଏ ସେମାନଙ୍କ ସେମାନଙ୍କ ଗୃହପାଳିତ ପଶୁକୁ ମ୍ୟୁନିସିପାଲିଟି କର୍ମଚାରୀମାନେ ଗାଡ଼ିରେ ନେଇ ଯିବେ ଏବଂ ସେଥିପାଇଁ ସେମାନଙ୍କୁ ସେମାନଙ୍କ ମାଲିକ ମାନଙ୍କୁ ଜୋରିମାନା ଭରିବାକୁ ପଡ଼ିବ ଏବଂ ପଶୁ ପଶୁପାଳନ ସମ୍ବନ୍ଧୀୟ କିଛି ନିୟମ ଗୁଡ଼ିକ ହେଉଛି କୁକୁର ଗାଈ ଛେଳି ମେଣ୍ଢା ଏଇଭଳି କିଛି ଗୃହପାଳିତ ପଶୁଗୁଡ଼ିକୁ ଛାଡ଼ି ଦେଇ ଅନ୍ୟକୌଣସି ବି ଗୃହପାଳିତ ଅନ୍ୟକୌଣସି ବି ପଶୁପକ୍ଷୀକୁ ଆମେ ଗୃହପାଳିତ କରି ଘରେ ରଖିପାରିବାନାହିଁ ଏବଂ ଯଦି ଏଇଭଳି କିଛି କରୁ ତେବେ ଯେଉଁ ବ୍ୟକ୍ତି ବି ପଶୁପକ୍ଷୀକୁ ପାଳିଥିବେ ସେମାନଙ୍କୁ ଜୋରିମାନା ଦେବାକୁ ପଡ଼ିବ ପଶୁପକ୍ଷୀଙ୍କ ସହ ଜଡ଼ିତ କିଛି ସମସ୍ୟା ବା ପ୍ରଶ୍ନପାଇଁ ଆମେ ନିକଟବର୍ତ୍ତୀ ପଶୁ ଡାକ୍ତରମାନଙ୍କ ସହ ସମ୍ପର୍କ କରିଥାଉ ଏବଂ ପରାମର୍ଶ ନେଇଥାଉ ଏ ସମ୍ପର୍କ ସୂଚନା ପାଇବା ପାଇଁ ଆମେ ଅନୁସରଣ କରୁଥିବା କୌଣସି ୟୁଟ୍ୟୁବ ଚେନାଲ୍ ଖବରକାଗଜର ପ୍ରବନ୍ଧ ବା ପୁସ୍ତକ ଗୁଡ଼ିକ ଅଛି